ହେଲୋ ଆଜ୍ଞା ଆପଣ ଏଇ ଷ୍ଟେସନାରୀ ଦୋକାନରୁ କହୁଥିଲେ ଆଜ୍ଞା ଆକଚୁଆଲି କାଲି ଗୋଟେ ସାଙ୍ଗର ମୋ ଯୋଉ ବାର୍ଥଡେ ଥିଲା ଆଉ ମୁଁ କିଛି ଗିପ୍ଟ୍ କିଣିବାପାଇଁ ଚାହୁଁଥିଲି ଆପଣଙ୍କ ଦୋକାନରୁ ଆଏ କ'ଣ ଗିପ୍ଟ୍ ନେଲେ ଭଲ ହେବେ କହିଲେ ଆଉ ତଥାପି କିଛି କୁହନ୍ତୁ କ'ଣ କିଣିଲେ ଭଲ ହେବ ନାଇଁ ନାଇଁ ଛୋଟ ପିଲା ନୁହଁ ଛୋଟ ପିଲା ନୁହଁ ଆଜ୍ଞା ଆମେ କୋଡ଼ିଏ ବାଇଶବର୍ଷ ପିଲାଙ୍କପାଇଁ ଫ୍ରେଣ୍ଡ୍ ସେଲିବ୍ରେସନ୍ ହେବ କାଲି ବାର୍ଥଡେ ନା ସେଥିପାଇଁ କିଛି ଘଣ୍ଟା ନୁହଁ କିଛି ବ୍ରାଇଡ଼ାଲ କହିବେ ଗିପ୍ଟ୍ ଉପରେ ଆଉ ଚପଲ ଫପଲ ମିଳିବ ଓହୋ ନାଇଁ ଚପଲ ମିଳୁନି ତାହାଲେ ଏଇ ଯେଉଁ ଘଣ୍ଟା ସହିତ ଆଉ କିଛି କହୁନାହାନ୍ତି ଆଉ ବଏ ପୁଅପିଲାଙ୍କ ପାଇଁ ଯୋଉଟା ଠିକ ହେବ ଚେନ୍ ସିଏ ପିନ୍ଧେନା ପକାଏନା ଭଲ ଲାଗେନା ଯୋଉ ଚଷମା ଫସମା ହେବ କାଲି ତାହାଲେ ଆପଣ ଗୋଟେ ଘଣ୍ଟା ପ୍ୟାକ୍ କରିଥିବେ ଆଉ ଯେଉଁ ଚଷମା ପ୍ୟାକ୍ କରିଥିବେ ଆଉ ଡେକୋର୍ରେସନ୍ଟା ଟିକିଏ ଭଲ କରିଥିବେ ଚୋକଲେଟ୍ଟା ଉପରେ ଲଗାଇଥିବେ ଆଉ ଫୁଲ ଫୁଲ ବି ସେ ସେଟ୍ କରିଥିବେ ରେଟ୍ କହୁ ନାହାନ୍ତି କେତେ ପଡ଼ିବ ମୁଁ ଭାବିଲି କାଲି ଯାଇକି ସେଇଠି ପଚାରିଦେବି ବୋଲି ଏତେ କ'ଣ କହୁଚନ୍ତି ମ କମେଇଲେ ସିନା ଦୋକାନରେ ଆପଣଙ୍କର ଭଲ ସେଲ୍ ହେବନା ଆ ନାଇଁ ନାଇଁ ସେ ଚାରିଶହ ଭିତରେ କୁହନ୍ତୁ ଚାରିଶହ ଉପରକୁ ହେଲେ ମୁଁ ଆଉ ଦେଇ ପାରିବିନି ନାଇଁ ଛୋଟ ହେଉ ବଡ଼ ହେଉ କିନ୍ତୁ ଏ କ୍ୱାଲିଟି ଭଲ ଥିବା ଦରକାର ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନହେଲେ ଫେରିଯିବୁ ଅଲଗା ଦୋକାନକୁ ଆଉ ଆଜ୍ଞା ଆଜ୍ଞା ତାହାଲେ ରହୁଛି